ମନେକର ମୁଁ ତରକାରୀଟା କରିଛି ତରକାରୀରେ ମନେ ନାହିଁ ମୁଁ ଲୁଣ ପକାଇନି ତେଣୁକରି ତରକାରୀଟା ଅଲଣା ହେଲା ଅସୁଆଦିଆ ଲାଗିବ ତେଣୁ ସେ ତରକାରୀରେ ଆଉ ଟିକିଏ ଲୁଣ ପକେଇ ବସେଇଦେଲେ ତରକାରୀଟା ସୁଆଦ ହେବ ପିଠାପଣା ସେମିତି ଯଦି ପିଠାଟାକୁ ବିରି ମନେକର ଚକୁଳି ପିଠା କଲି ଚକୁଳି ପିଠାରେ ବିରି ପାଇନି ପିଠାଟା କାଠୁଆ ହେଲା କାଠୁଆ ପିଠାକୁ କ'ଣ କରିବା ବିରିରେ ଆଉ ଯୋଡ଼ିଏ ବତୁରେଇଦବା ବିରି ବତୁରେଇଦେଲେ ବାଟିଦେଇକି ସେ ଶୋଧୁଅରେ ମିଶାଇଦେଲେ ସେଇଟା ପିଠା କଲେ ଆହୁରି ସୁଆଦ ଲାଗିବ ତା'ପରେ ମନେକର ରୁଟିଟା କରିଛେ ରୁଟିଟା ରହିଗଲା ବାସି ସେ ଆଉ ଟେଷ୍ଟି ଲାଗିବନି ତେଣୁକରି ସେ ରୁଟିରେ ଆମେ ଟିକିଏ ତେଲ ପକେଇକରି ଯଦି ସେକିଦେବା ସେଇଟା ଆହୁରି ଭଲଲାଗିବ ସେଇଟା ଆଉ ନଷ୍ଟ ହେବନି ତା'ପରେ କୌଣସି ତରକାରୀ ପତ୍ର ଯଦି ବାସି ହୋଇଗଲା ତାକୁ ଆମେ ଟିକେ ତେଲ ଫୁଟଣ ଦେଇ ତାକୁ ଟିକେ ଆଉ ଟିକେ ଫୁଟଣ ଭଲଭାବରେ ଦେଇ ତାକୁ ଟିକେ ତରକାରୀ ତରକାରୀ ବସାଇକି ଚୂଲିରେ ବସାଇଦେଲେ ତରକାରୀଟା ଟେଷ୍ଟି ଲାଗିବ